ଆମେ ନୂଆଖାଇ ପର୍ବନେ ବହୁତ୍ ସବୁ ପର୍ବନୁ ମାନସୁଁ ସେନେ ଆମ ଦେବ୍ ଦେବତା ମାନକେ ବଲି ଭୂଜା ବି ଦେସୁଁ ମାଂସ ରାନ୍ଧସୁଁ ମାଛ ରାନ୍ଧସୁଁ ଆଉ ତରକାରୀ ଡାଲି ଇତ୍ୟାଦି ଆମେ ରୋଷେଇ କରୁଁ ବହୁତ୍ ଭଲ୍ ଲାଗସି ଆରୁ ମାନସୁ ଆମେ ରଥଯାତ୍ରାକେ ସେଇଟା ହବିଷାନ୍ନ କରସୁଁ ଆରୁ କ୍ଷୀରି ପିଠା ଇତ୍ୟାଦି ବନେଇକରି ଭଗବାନ୍କେ ଦଉଁ ନଡ଼ିଆ ବି ଭୋଗ ଲଗଉଁ କଦଲୀ ଇତ୍ୟାଦି ଆମେ ସେ ପର୍ବକେ ମାନୁଁ ଆରୁ ଗୁରୁବାର୍ ବି ଆମେ ମାନୁଁ ଗୁରୁବାର୍ ଦିନ ହବିଷାନ୍ନ କରୁଁ ଆରୁ ରୋଷେଇ କରୁଁ ଭାତ ଡାଲି ତରକାରୀ ଇତ୍ୟାଦି କରୁଁ ଆରୁ ଭୋଗ୍ ଲଗଉଁ ଆରୁ ହବିଷାନ୍ନ କରୁଁ ଆମେ ବହୁତ୍ ପିଠାପଣା ବହୁତ୍ ଜିନିଷ୍ ପତର୍ ଆମେ ରୋଷେଇ କରୁଁ